ଆମ ଅଞ୍ଚଳରେ ବହୁତ ପୁରୁଣା ଏକ ମାନେ ଶହେ ଦୁଇଶହ ବର୍ଷ କାଳରୁ ଏକ ଅନୁଷ୍ଠାନ ଅଛି ସେ ମା' କାମୁଡ଼େଇ ପୀଠ ନାମରେ ନାମିତ ଓ ଆଗେ କିଛି ଜଙ୍ଗଲ ଥିଲା ଜଙ୍ଗଲ ଭିତରେ ମା' ରହୁଥିଲେ ଏବେବି ବହୁତ ଗଛ ବୃକ୍ଷ ଅଛି ସେଠାରେ ସେ ସ୍ଥାନଟି ମା କାମୁଡ଼େଇ ନାମରେ ନାମିତ ତେଣୁ ବହୁତ ଲୋକ ସମାଗମ ହୁଏ ଏଇ ମା' କାମୁଡ଼େଇଙ୍କର ରଜ ସଂକ୍ରାନ୍ତି ଦିନ ଏକ ଯଜ୍ଞ ଅନୁଷ୍ଠିତ ହୁଏ ସେ ଯଜ୍ଞରେ ବହୁ ପାଲାକାରମାନେ ପାଲା ଗାଇବା ଓ ପରିବେଷଣ କରିବା ପାଇଁ ଆସନ୍ତି ଓ ବହୁ ଦୂର ଦୂରାନ୍ତରୁ ଲୋକମାନେ ଯାତାୟାତ କରନ୍ତି ଏହି ଯାତ୍ରାଟି ସେ ଦୀର୍ଘ ତିନଦିନ ଧରି ଚାଲେ ଚାଲିଲା ପରେ ପରିବେଶ ଦୃଷ୍ଟିକି ରଖି ବହୁତ ମେଳା ମହୋତ୍ସବ ହୁଏ ଦୋକାନ ବଜାର ବସେ ବସିଲା ପରେ ଯଜ୍ଞ ପୂର୍ଣ୍ଣାହୂତି ହୁଏ ପ୍ରାୟ ଚାରି ପାଞ୍ଚ ହଜାର ଲୋକଙ୍କର ଖାଇବାପାଇଁ ବ୍ୟବସ୍ଥା କରାଯାଏ